ଆମ ଅଞ୍ଚଳରେ ଲୋକମାନେ ଆଜିକାଲି ଅନ୍ଧ ବିଶ୍ୱାସ କୁ ବହୁ ଦୃଢ଼ ଭାବେ ବିଶ୍ୱାସ କରୁଛନ୍ତି ଯେମିତି କି ଗୁଣି ଗରେଡ଼ି ତନ୍ତ୍ର ମନ୍ତ୍ର ଏମିତିକି ଦେହ ଖରାପ ହେଲା ବେଳକୁ ମେଡ଼ିକାଲ ନ ନେଇକିରି ଝଡ଼ା ଝଡ଼ି କରୁଛନ୍ତି କେଉଁ ଗୁଣିଆ କୁ ଡାକିକିରି ମାନେ ଯେତିକି ଦରକାର ତା ଠୁ ଅଧିକା ପଇସା ଖର୍ଚ କରିକିରି ବି ମେଡ଼ିକାଲ ଯେତିକି ଖର୍ଚ୍ଚ ହବ ତାଠୁ ଅଧିକା ଖର୍ଚ୍ଚ କରି ମାନେ ଟାକୁ ଝଡ଼ା ଝଡ଼ି କରୁଛନ୍ତି ଜୀବନ୍ତ ଲୋକଙ୍କ ଦେହରେ ଯଦି ଭଗବାନ ପ୍ରବେଶ କରିବେ କରିଛି କହି ତା ପାଖକୁ ଯିବା ନଡ଼ିଆ ଦୀପ ଏମିତି ସ ଗୋଟେ ପ୍ରହସନ କରୁଛନ୍ତି ଏ ବାହାରୁ କିଛି ଖାଦ୍ୟ ପଦାର୍ଥ ଯଦି ଘରକୁ କିଏ ଯଦି କୁଣିଆ ମଇତ୍ର ଆସିଲେ ଯଦି ଘିତିକି ଆସିଲେ ତେବେ ବାହାରେ ଟିକେ ପକାଇଦିଅ ନହେଲେ ଆମର ପୂର୍ବ ପୁରୁଷ ଅପେକ୍ଷା କରିଥିବେ ଏମିତି କିଛି ବହୁତ କିଛି କରୁଛନ୍ତି ଆଉ ତାର ରୋଷେଇ କରିବା ପରେ ପ୍ରଥମେ ନିଆଁ ରେ ପକାଇଦେବା ସପ୍ତାହ ରେ ଆଜି ଅମୁକ ବାର ଅଛି ଆଜି ଚୁଟି କାଟିବ ନାହିଁ ସମୂକ ବାର ଅଛି ଡ୍ରେସ ପିନ୍ଧିବ ନାହିଁ ଆଜି ଏ ବାର ଅଛି ଆଜି ଆମିଷ ଖାଇବ ନାହିଁ ଏମିତି କିଛି ବିଶ୍ୱାସ କରୁଛନ୍ତି